ମୁଁ ମୋ ନିଜ ବଗିଚାର ରକ୍ଷଣା ବେକ୍ଷଣା କରିବା ସମୟରେ ଅନେକ ସମସ୍ୟା ସମ୍ମୁଖୀନ ହୋଇଛି ଏ ପୋକ କୀଟନାଶକ ଆଉ ଔଷଧ ଦିଏ ଆଉ ଗାଈ ବଳଦ ଷଣ୍ଢ ଏହିସବୁ ଫସଲ ଖାଇ ନଷ୍ଟ କରିବା ଦେବେ ତେଣୁ ତାକୁ ବାଡ଼ ଦିଏ ବୁଜେ ଆଉ କଣ୍ଟାବାଡ଼ ଦିଏ ଔଷଧ ପକାଏ ଆଉ ଗଛ ମରିଯିବା ପାଇଁ ମରିଯିବ ବୋଲି ସେଥିରେ ପାଣି ଛିଞ୍ଚନ କରେ ବିଭିନ୍ନ ପ୍ରକାର ଔଷଧ ସାର ଦିଏ ଏବଂ ଧାନ ଫସଲ ଯେଉଁ କରିଥାଏ ତାକୁ ମଧ୍ୟ ମୁଁ ଜଗାକରେ ଆଉ ମଶା ମଶା ଏସବୁ ତ ସେ ନଟି ଜଙ୍ଗଲ ଭିତରେ ଯେଉଁ ଫସଲ ହୋଇଛି ମଶା କପଡ଼ା ମଧ୍ୟକେ ତା ବ୍ୟବସ୍ତା କରେଆ ଏସବୁ ରକ୍ଷଣା ପକ୍ଷଣା ସମସ୍ତେ ସବୁତ ହୁଏ ଆଉ